ଚଳଚ୍ଚିତ୍ରତ ପୂର୍ବରୁ ଆମେ ଦେଖି ଆସିଛୁ ଯେଉଁଭଳିଆ ସବୁ ଚଳଚ୍ଚିତ୍ର ଅଭିନୟ କରୁଥିଲେ କଳାକାର ମାନେ ଆଉ ଯେଉଁଭଳିଆ ବେଶ ପୋଷାକ ସବୁ ବ୍ୟବହାର କରୁଥିଲେ ସବୁ ଉନ୍ନତର ଥିଲା ସମସ୍ତେ ସମାନ ଭାବରେ ବସିକିରି ପରିବାର ବର୍ଗ ସମସ୍ତେ ବସି ଉପଭୋଗ କରିପାରୁଥିଲେ ଦେଖୁଥିଲେ କିନ୍ତୁ ବର୍ତ୍ତମାନ ଯୁଗର ଯେଉଁ ଚଳଚ୍ଚିତ୍ର ଜଗତରେ କଳାକାର ମାନେ ଯେଉଁଭଳିଆ ସବୁ ଅଭିନୟ କରୁଛନ୍ତି ଏବଂ ଯେଉଁଭଳିଆ ବେଶ ପୋଷାକ ପତ୍ର ସବୁ ପରିଧାନ କରୁଛନ୍ତି ସେଗୁଡ଼ାକ ସମାଜ ପ୍ରତି ଅତ୍ୟନ୍ତ ଲଜ୍ୟାଜନକ ହେଉଛି ତେଣୁ ଏହିଭଳିଆ ବସିକରି ସପରିବାରେ ସମସ୍ତେ ଦେଖିବାଟା ଗୋଟେ ଲଜ୍ୟାଜନକ ହେଉଛି ତେଣୁ ସେ ପୂର୍ବ ଭଳିଆ ଯଦି ସେହିଭଳିଆ ପୋଷାକ ପତ୍ର ପରିଧାନ କରି ଯଦି ଚଳଚ୍ଚିତ୍ର କଳାକାର ମାନେ ଯଦି ସେହିଭଳିଆ ଅଭିନୟ କରନ୍ତେ ତା'ହେଲେ ଖୁବ୍ ଭଲ ହୁଅନ୍ତା ସମସ୍ତେ ଦେଖିବାରେବି ସୁଯୋଗ ନିଅନ୍ତେ ତେଣୁ ଆଜିକାଲିରେ ଏ ଯେଉଁ ପୋଷାକ ପତ୍ର ଦେଖିଲା ବେଳକୁ ଝିଅ କିମ୍ବା ପୁଅ ଏହା ଅତ୍ୟନ୍ତ ବସି ସମାଜରେ ସମସ୍ତେ ଆମେ ସପରିବାର ଦେଖିବା ପାଇଁ ଟିକେ ଖରାପ ଲାଗୁଛି ତେଣୁକରି ଏହା ଯଦି କଳାକାର ମାନେ ପରିବର୍ତ୍ତନ କରନ୍ତେ ତା'ହେଲେ ବହୁତ ଭଲ ହୁଅନ୍ତା ସମସ୍ତେ ଦେଖିବାରେ ବି ସୁଯୋଗ ନିଅନ୍ତେ ଏଣୁ ଅନୁରୋଧ କରୁଛି ଯାହା ଫଳରେ ଏହିଭଳିଆ କଲେ ସମସ୍ତେ ଉପକୃତ ହୁଅନ୍ତେ